ହଁ କେଉଁଠି କହୁଥିଲେ ଆଜ୍ଞା ଆଜ୍ଞା କୁହନ୍ତୁ ଆଚ୍ଛା ଆପଣଙ୍କ କ'ଣ ଅସୁବିଧା ହେଇଛି କି

ଆଚ୍ଛା ଶୁଣନ୍ତୁ ମୁଁ ତ ଟିକେ ମୋ ପର୍ସନାଲ କାମରେ ବାହାରକୁ ପଳାଇ ଆସିଛି ମୁଁ ସେହି ପିଲାଙ୍କ ସାଙ୍ଗରେ ପିଲାଙ୍କୁ ଠିକ୍ଠାକ୍ କରିକି କହିକୁହା ଦେଇକି ସବୁ ଆସିବି ଆଉ ମୁଁ ସେ ପିଲାଙ୍କୁ ଟିକେ ଫୋନ୍ କରିକି ତାଙ୍କ ସାଙ୍ଗେ କଣ୍ଟାକ୍ଟ୍ କରିକି କହୁଛି ସେ ସବୁ ଠିକ୍ଠାକ୍ କରିଦେବ ଆପଣଙ୍କର କିଛି ଅସୁବିଧା ହେବନାହିଁ ମୋ ସାଙ୍ଗେ ଆଚ୍ଛା ସାଙ୍ଗେ ସାଙ୍ଗେ ଫୋନ୍ କରୁଛି ହଁ ଆଚ୍ଛା ଆଚ୍ଛା ସାର୍ ସେ ତ ମ୍ୟାଡ଼ାମ୍ ଗୋଟେ ଗୋଟେ ଭୁଲ ହେଇ ଯାଇଛି ଭୁଲ ବଶତ ସେମାନେ ଗୋଟେ ଇଏ କରୁଛନ୍ତି ଅବହେଳା କରି ଦେଇଛନ୍ତି ଯେମିତି ଆଉ କ'ଣ କରାଯିବ ଆଉ ମୁଁ ତ ବାହାରେ ଅଛି ମୁଁ ଯାଉଛି ସାଙ୍ଗେ ସାଙ୍ଗ ତ ତାଙ୍କ ସାଙ୍ଗରେ କଣ୍ଟାକ୍ଟ କରୁଛି ଆଉ ସେ ଯାଇ ସାଙ୍ଗେ ସାଙ୍ଗେ ଦେବେ ଏବଂ ସଫା ସୁତୁରା ସବୁ କରି ଦେବେ ଆପଣ ବ୍ୟସ୍ତ ହବେନି ଆଚ୍ଛା ଆଜ୍ଞା ଆଜ୍ଞା ଆଚ୍ଛା ଆଚ୍ଛା ମୁଁ ସେ ଓନର୍କୁ ଫୋନ୍ କରି କହୁଛି କହୁଛି କହୁଛି ମୁଁ ସେ ଓନର୍କୁ ଫୋନ୍ କରି ସାଙ୍ଗେ ସାଙ୍ଗ କହୁଛି କହୁଛି ପିଲାଙ୍କୁ ବି ଫୋନ କରି କହୁଛି ଯାଇଁକି ଫିଟ୍ ଫିଟାଇ ଦେବେ ନାଇଁ ଆଜ୍ଞା ଆପଣଙ୍କ କିଛି ଅସୁବିଧା ହେବନି କିଛି ଅସୁବିଧା ହେବନି ଆପଣ ବ୍ୟସ୍ତ ହୁଅନ୍ତୁନି ପିଲା ପହଞ୍ଚଯିବ ସାଙ୍ଗେ ସାଙ୍ଗେ ନାଇଁ ନାଇଁ ଆପଣ ବ୍ୟସ୍ତ ହଅନ୍ତୁନି ମୁଁ ସାଙ୍ଗେ ସାଙ୍ଗେ ସେ ପିଲା କତିକି ଫୋନ୍ କରୁଛି ମୁଁ ତ ପଳାଇ ଆସିଚି ଟିକେ ପଦାକୁ ଆଉ ସେ ପିଲା ବୋଧେ କେମିତି କିଏ ଫୋନ୍ କର ପିଲା କେତେବେଳେ ଟିକେ କେତେବେଳେ ପିଲା ପିଲା ଲୋକ ଟିକେ ସେ ଶୋଇଶାଇ ପଡ଼ିଥିବେ ସେ କ'ଣ କି ମୋବାଇଲ୍ ଫୋବାଇଲ୍ ଦେଖିଲା ମାନେ ପିଲାମାନଙ୍କୁ କଥା ତ ଜାଣୁଛନ୍ତି ଆପଣ ଆଜିକାଲି ପିଲାମାନେ ଯେମିତି ହେଉଛନ୍ତି ଆଉ ସେଇଠି ଆଜ୍ଞା କିଛି ଅସୁବିଧା ହେବନି ହେବନି ଆପଣ ବ୍ୟସ୍ତ ହୁଅନ୍ତୁନି ନା ବ୍ୟସ୍ତ ହୁଅନ୍ତୁନି ଆପଣଙ୍କୁ ମୁଁ ସାଙ୍ଗେ ସାଙ୍ଗେ ବର୍ତ୍ତମାନ ଫୋନ୍ କରି ଯାଇଁ କହୁଛି ସେ କଣ୍ଟାକ୍ଟ୍ କରୁଛି ସେ ଯାଇକି ଆପଣଙ୍କୁ ସୁବିଧା କରିଦେବେ ବାଥରୁମ୍ ଲାଟିନ୍ ଆଉ ଆଜ୍ଞା